ଆମ ଅଞ୍ଚଳରେ ଏକ ଡାକ୍ତରଖାନା ଅଛି ଯାହା ଆମ ଯାହା ଆମ ଗ୍ରାମର ରାଜ୍ୟପଥ ନିକଟରେ ଅବସ୍ଥିତ ଏବଂ ଏହି ଡାକ୍ତରଖାନା ଅଧିକ ଭିଡ଼ ହୋଇଥାଏ ଅଧିକ ସମୟ ପର୍ଯ୍ୟନ୍ତ ରୋଗୀ ଏଠାରେ ଅପେକ୍ଷା କରିବାକୁ ହୋଇଥାଏ କାରଣ ଆମ ଡାକ୍ତରଖାନାରେ ଅଧିକ ରୋଗୀ ଥିବାରୁ ଡାକ୍ତରଖାନାରେ ଡକ୍ଟର ଆମର ଜଣେ ଅଛନ୍ତି ତେଣୁ କରି ରୋଗୀଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ ଏବଂ ଆମ ଡାକ୍ତରଖାନାରେ ଅଧିକ ଲୋକ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତି ଯାହାକି ଦୁଇଶହରୁ ଶହେ ଲୋକ ଆକ୍ସିଡେଣ୍ଟ ହୋଇଥାନ୍ତି ଏବଂ ଆଉ ଶହେ ଲୋକ ବୃଦ୍ଧ ରୋଗୀ ଏମିତି ଏମିତି ବହୁତ ପ୍ରକାରର ରୋଗୀ ଆସିଥାନ୍ତି ଯାହା ଆମ ମେଡ଼ିକାଲ ଡାକ୍ତରଖାନାରେ ଡକ୍ଟର କମ୍ ଥିବାରୁ ରୋଗୀମାନେ ଠିକ୍ ଭାବରେ ଚିକିତ୍ସା କରି ହୋଇ ପାରୁନାହାନ୍ତି ଯାହାଦ୍ଵାରା ଆମେ ଆମେ ବହୁତ ଅସୁବିଧା ହେଉଛୁ ଏବଂ ରୋ ଡକ୍ଟର ନ ଥିବାରୁ ରୋଗୀମାନେ ମୃତ୍ୟୁ ବରଣ କରୁଛନ୍ତି